ମୁଁ ଯେଉଁ ନେକଲେସଟି କିଣିଥିଲି ତାହାର ପତଳା କାମ ହୋଇଥିବାରୁ ସେ ସେଥିରେ ଯଉଁ ଧାର ଗୁଡ଼ିକ ଅଛି ତା ମାନେ ଟିକିଏ ଟିକେ ଛିଡ଼ି ଯାଉଛି